ଆମର ପ୍ରାୟ ବର୍ଷା ଋତୁରେ ମାନେ ମ୍ୟାଲେରିଆ ରୋଗ ପ୍ରାୟ ହୋଇଥାଏ ମ୍ୟାଲେରିଆ ଏକ ମାରାତ୍ମକ ରୋଗ ମାରାତ୍ମକ ଜର ହେଇଥାଏ ଏହି ମ୍ୟାଲେରିଆ ଜର ମାଇ ଏନୋଫିଲିସ ମଶା ଦ୍ୱାରା ହେଇଥାଏ ତେଣୁ ସମସ୍ତଙ୍କୁ ସଚେତନ କରାଯାଉଛି ସେମାନେ ଯେମିତି ଘର ଚାରିପଟ ପୁରା ପରିସ୍କାର ରଖିବେ ଆଉ ଘର ଚାରିପାଖର ଯେଉଁ ମାନେ ନଡ଼ିଆ ଖୋଳା ସାଇକେଲ ଟାୟାର ଭଙ୍ଗା ମାଠିଆ ଏ ସବୁ କିଛି ରଖିବେ ନାହିଁ କାରଣ ଏଥିରେ ପାଣି ଜମି ରହେ ପରିସ୍କାର ପାଣି ଜମି ରହିଲା ଫଳରେ ସେଥିରେ ମଶା ଡିମ୍ବ ଦେଇଥାନ୍ତି ତାର ଛୋଟ ଛୋଟ ଲାଭା ଲାର୍ଭା ରୁ ସେଥିରୁ ମାନେ ତା ଡିମ୍ବାଣୁ ହେଇଥାନ୍ତି ତାପରେ ତାର ବଂଶ ବୃଦ୍ଧି ହେଇଥାଏ ସେମାନେ ତାଙ୍କର ବଂଶ ବିସ୍ତାର କରି ମାନେ କରିଥାନ୍ତି ବଡ଼ ହେଲାପରେ ସେମାନେ ଆଉ ମାନେ ଲୋକଙ୍କୁ କାମୁଡ଼ି ଥାନ୍ତି ଫଳରେ ମାନେ ରୋଗ ହେଇଥାଏ ତାପରେ ସେ ବର୍ଷାଦିନରେ ପ୍ରାୟ ମଶାର କୁହାଯାଏ ବର୍ଷାଦିନ ଟା ମଶାର ଜନ୍ମଦିନ ଭଳିଆ ଏହିଭଳିଆ କିନ୍ତୁ ପାଣି ଯେଉଁଠି ଜମିକି ରୁହେ ସେଇଠି ମଶା ଉତ୍ପନ ହେଲେ ତାଙ୍କ ଡିମ୍ବ କରି ବଂଶ ବିସ୍ତାର କରିବେ ତାପରେ କ'ଣ କରିବ ଘରେ ସବୁବେଳେ ମଶାରୀ ଟଙ୍ଗେଇ ଶୋଇବ ମଶା ବତି ଲଗାଇବ ଆଉ ପାଣି ଯେତେବେଳେ ପିଇବ କ୍ଲୋରୋକ୍ୱିନ ବଟିକା ପକାଇକି ସେଥିରେ କ୍ଲୋରୋକ୍ୱିନ ବଟିକା ବି ଖାଇବ ଯେଉଁ ପରିସ୍କାର ପାଣି ପିଇବ ପାଣି ଫୁଟାଇକି ପିଇବ ପାଖରେ ଯାଇକି ଡାକ୍ତର ଖାନା ଟିକେ ଡାକ୍ତର ଙ୍କ ପରାମର୍ଶ କରିବ ଆ ଏମିତିଆ କରିବା ଫଳରେ ଯାଇକି ନିଜ ଦେହକୁ ଠିକ କରିବ କାରଣ ଏଇଟା ବର୍ଷାଦିନ ରେ ପ୍ରାୟ ହେଇଥାଏ ମ୍ୟାଲେରିଆ ଜର ହେଇଥାଏ ଭାରି ମାରାତ୍ମକ ଜର ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇ ବହୁତ ଲୋକ ଏଥିରେ ମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି ଶରୀର ପୁରା ବହୁତ ମାନେ ଦୁର୍ବଳ କରିଦେଇଥାଏ ତେଣୁ ଏଥିପ୍ରତି ସମସ୍ତେ ସଚେତନ ରହିବା ଦରକାର